ବର୍ତ୍ତମାନ ଦୁନିଆରେ ଗଢ଼ୁଥିବା ରାଜନୈତିକ ଘଟଣାବଳୀ ନେତା ନେତାମାନେ ନିଜ ଭିତରେ ଶତ୍ରୁତା କରୁଛନ୍ତି ବି ଜେ ପି ପାର୍ଟି ବି ଜେ ଡ଼ି ପାର୍ଟି କଂଗ୍ରେସ ପାର୍ଟି ଏମିତି ହେଇକି ସେମାନେ ନିଜ ନିଜ ମଧ୍ୟରେ ଦଙ୍ଗା ଚାଲି ରହୁଛି ସେମାନେ ପଇସା ଦିଆନିଆ କରି ଭୋଟ ନେଉଛନ୍ତି ଯାହାକି କରିବା କଥା ନୁହେଁ ଲୋକମାନଙ୍କୁ ନିଜ ହିସାବରେ ନିଜ ନେତା ଚୁନିବା କଥା ଏବଂ ସେମାନଙ୍କ ନିଜସ୍ଵ ଅଧୀକାର ଅଛି ସେମାନଙ୍କୁ ଏ ଏମାନେ ପଇସା ବଳରେ ଜିତିବାକୁ ଚେଷ୍ଟା କରୁଛନ୍ତି ପଇସା ଦେଇକି ସେମାନେ ରାଜନୈତିକ କ୍ଷେତ୍ରରେ ଆଗଭଳି ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତି କରୁଛନ୍ତି ଯେନ୍ତା ଯେନ୍ତା କି ନାଇଁ କରବା କଥା ଆରୁ ରାଜନୈତିକ ଏବଂ ମଝି ନ୍ୟାୟ ଭାଟିନା ଜଣେ ଭାଟିଦାର୍ ଥିଲା ସେମାନଙ୍କର ଠାନେ ଦୁଇ ତିନିଶହ କୋଟି ତିନିଶହ କୋଟି ଚାରିଶହ କୋଟି ପାଖାପାଖି ପଇସା ବାହର ହେଇଛେ ଯେନ୍ତାକି କହୁଛନ୍ ନେତାମାନଙ୍କର ଏଇଟା ଚାଲ୍ ବୋଲିକିନା ସେମାନେ ଲୁକେଇ ଥିଲେ ସେମାନଙ୍କର ଘର ପଇସା ବୋଲିକିନା ଆରୁ ସମାଜିକ ସାମାଜିକ ଘରେଘରେ ହେଉଥିବା ଦଙ୍ଗା ଆଉ ଦଙ୍ଗା ମାନେ